ହଁ ହଁ ଏଇ ଆସିଛି ଯେଉଁ ଦୋକାନକୁ ଟିକିଏ ଆଉ ଏଇ ସାହୁ ଦୋକାନକୁ ଆସିଛି

ହଁ ପରା ବହୁତ ରେଟ୍ ହେଇଯାଇଛି କ'ଣ ଖାଇବା କିଣିକିରି କୁହ ତ ମାନେ ପରିବା ଗୋଟେ କିଣି ହଉନି

ହଁ ଜିନିଷ ଉପରେ ତେଲ ଲୁଣ ସେଇ ଡାଲି ଆଳୁ ସବୁ ପରା ରେଟ୍ ବଢ଼େଇ ଦେଉଛନ୍ତି କିଛି କିଣିବା ପାଇଁ ବି ଖାଇବା ପାଇଁ ପାଇବନି ଯେଉଁ ରେଟ୍ ହଁ ପରା ହୁଁ ରେଟ୍ ବହୁତ କିଏ କ'ଣ କରିବ ହେଲେ ବି ରେଟ୍ ହେଉଛି ପଛେ ଖାଉଛନ୍ତି ଆଉ ହଁ ହଁ

ନାଇଁ କିଣା ରେଟ୍ରେ କିଏ ଦେବ କିଣା ରେଟ୍ରେ ଦେଉଛନ୍ତି ଆଉ ଦୋକାନୀବାଲା ସିନା କହି ଦେଉଛନ୍ତି ଦେଖିଲା ବେଳକୁ ରେଟ୍ କରି ଦେଉଛନ୍ତି କିଛି କିଣି ହେଉନି ହୁଁ

ହଁ ହଁ ହଉ